ଆଜ୍ଞା ମୁଁ ଆପଣଙ୍କ କମ୍ପାନୀରେ ଗୋଟିଏ ଟ୍ରଲି ବ୍ୟାଗ୍ ଅର୍ଡ଼ର୍ କରିଥିଲି କିନ୍ତୁ ମୋର ବ୍ୟାଗ୍ଟି ଟାଇମ୍ ଅନୁସାରେ ଆସିପାରିଲାନି କିନ୍ତୁ ମୁଁ ଗୋଟିଏ ବାହାଘରରେ ମୋର ଗୋଟିଏ ଭଉଣୀର ଝିଅ ବାହା ହେଉଥିଲା ବାହାଘର ହେଉଥିଲା ମୁଁ ତା ଦେହରେ ଗିଫ୍ଟ୍ ତାକୁ ଦେଇଥାନ୍ତି କିନ୍ତୁ ଠିକ୍ ଟାଇମ୍ରେ ନ ଆସିବାରୁ ମୁଁ ଗୋଟେ ବଡ଼ ଅପଦସ୍ତ ହେଲି ତେଣୁକରି ଆ ଭିତରେ କ'ଣ କରାଯିବ କିନ୍ତୁ ମୁଁ ଅର୍ଡ଼ର୍ଟି କରିଥିଲି ଜିନିଷଟି ଗିଫ୍ଟ୍ କରିବା ପାଇଁ କିନ୍ତୁ ସେ ତ ଠିକ୍ ଟାଇମ୍ରେ ଆସିପାରିଲା ନାହିଁ ମୋର ଫେବୃଆରୀ ଏକ ତାରିଖରେ ମୋର ବାହାଘରଟି ଥିଲା କିନ୍ତୁ ଆସି ମାର୍ଚ୍ଚ୍ ମାସ ହୋଇଗଲା ମୋର ଜିନିଷଟି ମୁଁ ପାଇପାରିଲି ନାହିଁ କିନ୍ତୁ କ'ଣ ଆ ଦେହରେ କରାଯିବ ମୋ ପଇସାଟା ଫେରେ କେବେ ରିଟର୍ଣ୍ଣ୍ କରିବେ ହ୍ୟାଲୋ ମୋର ପଇସା କେବେ ରିଟର୍ଣ୍ଣ୍ କରିବେ ଆପଣଙ୍କ କମ୍ପାନୀରେ ତ ଦାୟିତ୍ୱ ଦାୟିତ୍ୱ ଶୂନ୍ୟ ହୋଇଯାଉଛନ୍ତି ଆମେ ଅର୍ଡ଼ର୍ କଲେ ଜିନିଷ ଆମ ପାଖରେ ଠିକ୍ ଟାଇମ୍ରେ ବି ପହଞ୍ଚି ପାରୁନାହିଁ ତ ଆପଣଙ୍କ କମ୍ପାନୀକୁ ଆମେ କିଏ ଅର୍ଡ଼ର୍ ଦେବୁ ଆପଣ ଯେଉଁ ଲୋକମାନଙ୍କୁ ରଖିଛନ୍ତି କ'ଣ ତାଙ୍କୁ କିଛି ଉପଦେଶ ଦେଇନାହାନ୍ତି ଲୋକମାନଙ୍କର ଅର୍ଡ଼ର୍ ଆସିଲେ ସେ ଅର୍ଡ଼ର୍ଟି କେମିତି ତାଙ୍କ ପାଖରେ ପହଞ୍ଚିବ

ମୋର ପଇସାଟି ଜଲଦି ରିଟର୍ଣ୍ଣ୍ କରିଦିଅନ୍ତୁ ମୋ ଜିନିଷ ତ ପାଇପାରିଲିନି ଗିଫ୍ଟ୍ଟି ତ ଦେଇପାରିଲିନି ମୁଁ ତ ସେଥିର ଅସୁବିଧାରେ ସମ୍ମୁଖୀନ ହୋଇଗଲି ଅପଦସ୍ତ ମଧ୍ୟ ହେଲି ଲଜ୍ଜ୍ୟାରେ ମୁଁ ମୁଣ୍ଡ ତଳକୁ ହେଇଗଲା ଅନ୍ୟ ଜାଗାରୁ କିଣିକରି ମୁଁ ଫେରେ ଦେଲି ତମ କମ୍ପାନୀର ଅର୍ଡ଼ର୍ ଦେଇ ମୋର କିଛି ମୂଲ୍ୟତା ରହିଲାନି

ଲୋକମାନଙ୍କର ତ ଭରସା ତୁଟିଯିବ ନା ଆପଣଙ୍କ ଉପରେ ଲୋକମାନେ କ'ଣ ଆଉ ଆପଣଙ୍କ କମ୍ପାନୀକୁ ଅର୍ଡ଼ର୍ ଦେବେ ଲୋକମାନେ ତ ଭାବିବେ ଏତେ ଠକାମି ଲୋକ ଆମେ ଅର୍ଡ଼ର୍ ଦେଉଛୁ ଠିକ୍ ଟାଇମ୍ରେ ଆମ ଜିନିଷ ପହଞ୍ଚି ପାରୁନି ଆପଣଙ୍କ କମ୍ପାନୀ ଫେରେ ଆଗକୁ କେମିତି ଡେଭଲପ୍ମେଣ୍ଟ୍ କରିବ ଲୋକମାନେ ତ ଆରେ ଅସନ୍ତୁଷ୍ଟ ହେଉଛନ୍ତି ଅର୍ଡ଼ର୍ ଦେଇ ଅର୍ଡ଼ର୍ କ୍ୟାନ୍ସଲ୍ ହେଉଛି ଏଭଳି କରନ୍ତୁ ନାହିଁ ଆପଣଙ୍କ ଯେଉଁ ୱାର୍କର୍ ଲେବର୍ ରଖିଛନ୍ତି ଯେଉଁ ଲୋକମାନଙ୍କୁ ରଖିଛନ୍ତି ସେମାନଙ୍କୁ ଠିକ୍ ଟାଇମ୍ ଟେବୁଲ୍ ଅନୁସାରେ ସେମାନଙ୍କୁ ବୁଝାଇ ଦିଅନ୍ତୁ ଯେଉଁମାନେ ଅର୍ଡ଼ର୍ ଦେବେ ଠିକ୍ ଟାଇମ୍ରେ ସେମାନଙ୍କ ପାଖରେ ଅର୍ଡ଼ର୍ ଜିନିଷଗୁଡ଼ିକ ଯାଇ ପହଞ୍ଚିବ ଆମେ ତ ପଇସା ସାଙ୍ଗେ ସାଙ୍ଗେ ଫୋନ୍ରେ ପେ କରିଦେଇଛୁ ଜିନିଷ ବି ଆସି ପହଞ୍ଚିଲାନି ତୁରନ୍ତ ମୋ ପଇସା ବାପସ କରନ୍ତୁ

ନା ମୋର ଆଉ କିଛି କହିବାର ଆଗକୁ ନାହିଁ ଆପଣ ତ ଠିକ୍ ଟାଇମ୍ରେ ଜିନିଷ ଦେଲେନି ଆଉ ଆପଣଙ୍କୁ କ'ଣ କହିବାକୁ ପଡ଼ିବ ମୋତେ ମୁଁ ଆଉ କିଛି ଆପଣଙ୍କୁ କହିପାରିବିନି ଆପଣ ଯେତେ ଶୀଘ୍ର ପାରୁଛନ୍ତି ମୋ ପଇସାଟାକୁ ରିଟର୍ଣ୍ଣ୍ କରିଦିଅନ୍ତୁ ବାସ୍ ଆଉ ମୁଁ କିଛି କହିପାରିବିନି

ନାଇଁ ନାଇଁ ନାଇଁ ନାଇଁ ଆଉ ଆମେ ଅର୍ଡ଼ର୍ କେବେ ବି ଦେବୁନୁ ଆପଣଙ୍କ କମ୍ପାନୀକୁ ଆପଣ ଠିକ୍ ଟାଇମ୍ରେ ଜିନିଷ ପହଞ୍ଚାଉନାହାନ୍ତି ମୁଁ ଫେବୃଆରୀ ଏକାରେ ମୋର ଜିନିଷ ପାଇବାର କଥା ଆଜି ମାର୍ଚ୍ଚ ହେଲାଣି ମାର୍ଚ୍ଚ୍ ପାଞ୍ଚ ଛଅ ହେଲାଣି ଆସି ମୁଁ ଆଉ ଜିନିଷ ମୋର ଦରକାର ନାହିଁ ମୋ ପଇସାଟା ମୋତେ ରିଟର୍ଣ୍ଣ୍ କରନ୍ତୁ